ହ୍ୟାଲୋ ଆପଣ ଆପଣ ରଶ୍ମିତା କହୁଥିଲେ ଟି ମୁଁ ଯେଉଁ ଡେଲିଭରି କରିଥିଲି ସେହି ଡେଲିଭରି ବୟ କହୁଛି ଆପଣ ଅନଲାଇନ୍ ରେ ଅର୍ଡର୍ କରିଥିଲେ ନା ଆପଣ ରିଟର୍ଣ୍ଣ ମାରିଛନ୍ତି ତ ମୁଁ ସେହି ରିଟର୍ଣ୍ଣ ନେବାକୁ ଆସିଛି ତ ଆପଣଙ୍କ ଗାଁ ଟା କେଉଁ ଗାଁ ମୋତେ କୁହନ୍ତୁ ମୁଁ ଯାଇକି ସେହିଟା ଆଣିବି ହେରି

ମୁଁ ଏବେ ରଣପୁରରେ ଅଛି ଆପଣଙ୍କ ଗାଁ ପାଖା ପାଖାପାଖି ଏରିଆରେ ଆପଣ ଆପଣଙ୍କ ପୁରା ନାଁ ଟା କହିଲେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଚ୍ଛା ଆଉ ଆପଣ କାହିଁକି ରିଟର୍ଣ୍ଣ କରିଦେବେ ତ ଖରାପ ପଡ଼ିଛି କ'ଣ ଖରାପ ପଡ଼ିଛି କ'ଣ ଡ୍ରେସ୍ ତ ଯାହା ଅର୍ଡର୍ କରିଥିବ ସେହିଟା ଆସିଥିବ ନା ଖରାପ କ'ଣ ପଡ଼ିଛି

ଆଚ୍ଛା ହେଉ ମୁଁ ଆପଣଙ୍କ ଘରକୁ ଯିବି ରଶ୍ମିତା ସାମନ୍ତରାୟ କହିଲେ ସମସ୍ତେ ଜାଣି ପାରିବେ ଆପଣଙ୍କ ଗାଁକୁ ଗଲେ ନା ଆଉ ନା ଆଉ କାହାର ନାଁ ପଚାରିବେ ଆଜ୍ଞା ଆପଣଙ୍କ ବାବାଙ୍କ ନାଁ ଟା କ'ଣ ଆଚ୍ଛା ଆପଣଙ୍କର କେଉଁ ସାହି ଓଃ ଆଚ୍ଛା ଆପଣଙ୍କର ନୂଆ ସାହି ହଉ ତ ମୁଁ ବାଡ଼ି ପଟ ଏରିଆ ପଟେ ଗଲେ ମଙ୍ଗଳାଙ୍କ ମନ୍ଦିର ଯେଉଁ ପଡ଼ୁଛି ସେହିଠି ରଶ୍ମିତା ସାମନ୍ତରାୟ ପଚାରି ଦେଲି ଆପଣ ଆସିବେ ହେରି ଆଚ୍ଛା ଆପଣ କ'ଣ ଅର୍ଡର୍ କରିଥିଲେ ଡ୍ରେସ୍ ଯେ କେଉଁ ଡ୍ରେସ୍ ଅର୍ଡର୍ କରିଥିଲେ ସାର୍ଟ କି ଟପ୍ସ୍ କି କ'ଣ ଫ୍ରକ ଚୁଡଦାର ଅର୍ଡର୍ କରିଥିଲେ ଆଚ୍ଛା କପଡ଼ା ଆସିଥିଲା ନା ଡ୍ରେସ୍ ଆସିଛି କପଡ଼ା ଆସିଥିଲା ଆଛା

ଆଚ୍ଛା

ଆଚ୍ଛା ତ ଆପଣ ରିଟର୍ଣ୍ଣ ତ ମାରି ଦେଇଥିବେ ମୁଁ ଯାଇକି ଆଣିବି ହେରି ତ ଆପଣଙ୍କୁ ମୁଁ ପଇସା ଦେବିନି ପଇସା ଆପଣଙ୍କୁ ଫୋନ ରେ ଆସିବ ହେରି ଆପଣ କିଛି ଅର୍ଡର୍ କରିବେ କି ପୋଷାକ କିଣିବେ ସେହିଟା ଆପଣ ମୋବାଇଲ ରେ ବୁଝି ପାରିବେ ଅନଲାଇନ୍ ମାଧ୍ୟମରେ ତ ମୁଁ ଆପଣଙ୍କ ଗାଁକୁ ଯାଇକି ସେହି ଜିନିଷ ଟେ ଆଣିବି ହେରି ଆପଣ ଫୋନ ରେ ଆଉ କିଛି ଅର୍ଡର୍ କରି ପାରିବେ ନାହିଁ ନାହିଁ ଆଚ୍ଛା ହଉ ଶୁଣନ୍ତୁ ଆମେ ହେଉଛୁ କଷ୍ଟମର କୁ ଯାହାବି ଦେଉଛୁ ଆମେ ହେଉଛୁ ଡେଲିଭରି ବୟ କମ୍ପାନୀର ଯାହା ବି ଆସୁଛି ଆମେ ଆପଣଙ୍କୁ ସେହିଟା ଦେଉଛୁ ତ ଆମେ ସେହି ଭିତରେ କ'ଣ ଅଛି ଦେଖିନୁ ନା ତ ଆମେ ଡେଲିଭରି ବୟ ଯାହା ବି ଭୁଲ୍ ହୋଇଛି ସେହିଟା ବି ଆମେ ଆମ କମ୍ପାନୀକୁ କହିବୁ ଯେ ଏମିତି ଭୁଲ୍ ଆଗକୁ କେବେ ହେବନି ତ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣ ସେହିଟା ରିଟର୍ଣ୍ଣ କରି ଦିଅନ୍ତୁ ଆପଣଙ୍କୁ ପଇସା ଆସିଯିବ ଫୋନ ରେ ତ ଆପଣଙ୍କ ଗାଁ ନାଁ ଟା ଠିକ୍ ସେ କ'ଣ ମୁଁ ଜାଣି ଗଲି ତ ମୁଁ ଏବେ ଯାଉଛି ଆପଣ ବାହାରକୁ ଆସି କି ଠିଆ ହୋଇଥାଆନ୍ତୁ ମୁଁ ଯାଇକି ସେହିଟା ଆଣିବି ହେରି ଆଜ୍ଞା ଓକେ ଓକେ ମୁଁ ତା ପ୍ରତି ଧ୍ୟାନ ଦେବି ଆଜ୍ଞା ମୁଁ କମ୍ପାନୀ କୁ ବି କହିବି ତା ପ୍ରତି ଧ୍ୟାନ ଦେବେ ତ ଆପଣ ରୁହନ୍ତୁ ବାହାରେ ଠିଆ ହୋଇଥାଆନ୍ତୁ ମୁଁ ଯାଇକି ସେହିଟା ଆଣିବି ହେରି ମୁଁ ଏବେ ରଖୁଛି